କୋରାପୁଟ ଜିଲ୍ଲାରେ ମୁଖ୍ୟ କୃଷି ଜାତୀୟ ଦ୍ରବ୍ୟ ହେଉଛି ମକା ଡାଲି ଧାନ ବାଜରା ତ ଏମାନଙ୍କ ଭିତରେ ବହୁତ ମକା ଡାଲି ଆଉ ଧାନ କୃଷି କାର୍ଯ୍ୟ କରାଯାଏ ତ ଏହି କାର୍ଯ୍ୟରେ ପ୍ରଥମେ ମାଟିକୁ ତାଡ଼ିକି ହାଲକା କରାଯାଏ ମାଟିକୁ ମାଟିକୁ ହାଲକା କରିସାରିଲା ପରେ ଧାନ ବୁଣାଯାଏ ବୁଣି ସାରିଲା ପରେ ତାକୁ ଜଳସେଚନ କରାଯାଏ ପାଣି ଯୋଗାଇ ଦିଆଯାଏ ଯୋଗାଇ ଦିଆ ସାରିଲା ପରେ ପନ୍ଦର କୋଡ଼ିଏ ଦିନ ଭିତରେ ଗଜା ଟାଇପର ହୁଏ ଗଜା ହେଇକି ତାପରେ ଘାସ ଟାଇପର ସାଇଡ଼ରେ ହେଲେ ତାକୁ ଲୋକ ଘାସକୁ ସଫା କରନ୍ତି ଘାସ ସଫା କରିସାରିଲା ପରେ କିଛି ମାସ ଗଲେ ଧାନ ବଡ଼ ହୁଏ ବଡ଼ ହେଲା ପରେ ପୁଣି ଥରେ ଘାସ କାଢ଼ନ୍ତି କାଢ଼ିକି ପରେ ଧାନ ଧାନରୁ ଧାନ ହୁଏ ତାପରେ ଆଣିକି ଧାନ କୁଟାଇକି ଚାଉଳ କରି ଖାଆନ୍ତି ଲୋକ ଟେକ୍ନୋଲୋଜିଆ ଟେକ୍ନୋଲୋଜି ମାନେ ଧାନକୁ ଆଗରେ କଟା ହେବା ପାଇଁ ଲୋକ କାଟୁଥିଲେ ଏବେ ଯନ୍ତ୍ରପାତି ଯାକ ହେଇସାରିଲାଣି ସେ ଯନ୍ତ୍ରପାତିରୁ କଟାଯାଏ ତାପରେ ହେଣିଲେ ତାକୁ କୁଟାଯାଏ ଯନ୍ତ୍ରପାତି ରହି ପାଳ ଟୋଟାଲ ବାରି ନାହିଁ ତ ତାପରେ ଆଣିକି ଆମେ ରୋଷେଇ କରିକି ଚାଉଳ ତରକାରୀ ସବୁ ଯାଉ ଡାଲି ମକା ସବୁ ଏଇ ଟାଇପର ହିଁ ମିଳେ